ଓଡ଼ିଶାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ଥାଆନ୍ତି ସେମାନେ ଯିଏ ଯାହାର ଧର୍ମକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି ହିନ୍ଦୁମାନେ କହୁଛନ୍ତି ହିନ୍ଦୁ ଧର୍ମ ହିଁ ଭଲ ଆଉ ମୁସଲମାନ ମାନେ କହିବେ ଆମର ଆମର ଧର୍ମ ହିଁ ଭଲ ଖ୍ରୀଷ୍ଟିୟାନ ମାନେ କହିବେ ଆମର ଧର୍ମ ଭଲ ଏମିତି ଯିଏ ଯାର ଧର୍ମକୁ ନେଇକି ବିବାଦ କରୁଛନ୍ତି ଏହିସବୁ ବିବାଦ ବନ୍ଦ କରି ସମସ୍ତେ ମିଳିମିଶି ରହିବା ଏଇ ଭଲ କାରଣ ହିନ୍ଦୁମାନେ କେବେ ହେଲେ ଚର୍ଚ୍ଚ ବା ମସଜିଦ୍କୁ ଯିବେ ନାହିଁ ଆଉ ମୁସଲମାନ ମାନେ କେବେ ହେଲେ ହିନ୍ଦୁ ମନ୍ଦିର ବା ଖ୍ରୀଷ୍ଟିୟାନ ଚର୍ଚ୍ଚକୁ ଯିବେ ନାହିଁ ସେମିତି ଖ୍ରୀଷ୍ଟିୟାନ ମାନେ ବି ହିନ୍ଦୁମାନଙ୍କର ମନ୍ଦିର ଭୋଗ ଖାଇବେ ନାହିଁ କି କୌଣସି ପ୍ରକାର ଏମିତି କରିବେ ନାହିଁ କିପରି ବିବାଦ ସୃଷ୍ଟି ହଉଛନ୍ତି କାରଣ ଲୋକମାନଙ୍କର ମନର ଚିନ୍ତାଧାରା ଖରାପ